ବାହ୍ୟ ସଂସ୍କୃତି ଦ୍ୱାରା ଭାରତ ରାଜ୍ୟ ସହିତ ସମ୍ପର୍କ କରିଥାଉ ଯେପରି ଚୀନ ସହିତ ସମ୍ପର୍କ ରଖିଲେ ବ୍ୟବସାୟ ଅଧିକ ହୋଇଥାଏ ବୈଦେଶିକନୀତି ଦ୍ୱାରା ସମ୍ପର୍କ ରଖିଲେ ଆମ ବାଣିଜ୍ୟ ଭଲ ହୋଇଥାଏ ଆଉ ହେଲା ସମୁଦ୍ର ମଧ୍ୟ ରେ ବିଭିନ୍ନ ପ୍ରକାର ଜାହାଜ ଯାଏ ଜାହାଜ ଭିତରେ ଆମେ ବିଭିନ୍ନ ପ୍ରକାର ବାଣିଜ୍ୟ କରିଥାଉ ତାହାଦ୍ଵାରା ସମସ୍ତ ସହିତ ସୁସମ୍ପର୍କ ଗଢ଼ିଉଠିଥାଏ ଏହାଦ୍ୱାରା ବାହ୍ୟ ସଂସ୍କୃତି ରୁ ଜିନିଷସବୁ ଭାରତକୁ ଆସିଥାଏ ଏହାଦ୍ୱାରା ସମ୍ପର୍କ ଗଢ଼ିଉଠିଥାଏ